ହଁ ଆମ ଅଞ୍ଚଳର ବିଧାୟକ ହେଉଛନ୍ତି ପ୍ରଫୁଲ୍ଲ କୁମାର ମଲ୍ଲିକ ଆଉ ସରପଞ୍ଚ ହେଉଛନ୍ତି କଲ୍ୟାଣୀ ସାହୁ ଶ୍ରୀମତି କଲ୍ୟାଣୀ ସାହୁ ସେମାନଙ୍କ ସହିତ ମୁଁ କଥାବାର୍ତ୍ତା ହୋଇଛି ବିଧାୟକଙ୍କ ସହିତ ମୁଁ ପ୍ରତ୍ୟକ୍ଷ ଭାବରେ କଥା ହୋଇନାହିଁ ଅବଶ୍ୟ କିନ୍ତୁ ସରପଞ୍ଚଙ୍କ ସହିତ ମୁଁ କଥା ହୋଇଛି ସେମାନେ ଖୁବ୍ ଭଲ କାମ କରନ୍ତି ଆମ ଅଞ୍ଚଳରେ ଏବେ ର ସରପଞ୍ଚ ବିଧାୟକ ଯେହେତୁ ବର୍ତ୍ତମାନ ସମୟ କୁ ଚାହିଁ ସେମାନେ ଅନୁ ମାନେ ଅନୁଭବରେ ଭଲ କାମ କରନ୍ତି ଏଇ ରାସ୍ତା ଘାଟ କରିଛନ୍ତି ପାର୍କ ଗୋଟେ କରିଦେଇଛନ୍ତି ଆଉ ସ୍କୁଲ ର ଜଳ ବ୍ୟବସ୍ଥା ଠିକ୍ ଭାବରେ ରେ କରିଦେଇଛନ୍ତି ଗ୍ରାମର ରାସ୍ତା କଡ଼ରେ କିପରି ବାରେ ଷ୍ଟ୍ରିଟ ଲାଇଟ ଲାଗିବ ସେ ବ୍ୟବସ୍ଥା ବି କରିଦେଇଛନ୍ତି ଅବଶ୍ୟ ଆଗ ସରପଞ୍ଚ ବିଧାୟକଙ୍କ ତୁଳନାରେ ସେମାନେ ବର୍ତ୍ତମାନ ଭଲ କାମ କରିଛନ୍ତି ମୋ ଅନୁଭୂତିରୁ ମୁଁ ଜାଣିପାରିଛି ମୁଁ ତାହା ଆପଣମାନଙ୍କୁ କହିଲି କାମ ସେ କରିଛନ୍ତି ଅବଶ୍ୟ